ମୁଁ କେତେଟାରୁ ଆପଣନଙ୍କର କ୍ୟାବ ଟି ବୁକ କଲେଣି ଆପଣଙ୍କୁ କହିଥିଲେ ଏହି ସମୟରେ ଆସିବା ପାଇଁ କିନ୍ତୁ ଏ ପର୍ଯ୍ୟନ୍ତ ଆପଣଙ୍କର ଆସି ପାରିଲା ନାହିଁ ଟିକେ ଜଲଦି ଆସନ୍ତୁ କ'ଣ କରିବେ ଆପଣ ତ ଧରୁ ନାହାଁନ୍ତି ଫୋନ ଆଉ କ'ଣ ଏମିତି କ'ଣ କରିବା କଥା ଆପଣ ଟିକେ ଦେଖନ୍ତୁ କେତେ ସମୟ ଧରି ଅପେକ୍ଷା କରିଛନ୍ତି କରିଛି ମୁଁ ଆପଣଙ୍କର ଆସିବାର ନା ନାହିଁ କ'ଣ ହେଉଛି କ'ଣ ଏ ସବୁ